ଆମ ଓଡ଼ିଶାରେ ଲୋକମାନେ ବହୁତ ଧାନ ଚାଷ କରନ୍ତି ସେଥିରେ ଧାନ ଚାଷ କରି ନିଜର ପିଲା ପଢ଼ାଇଥାନ୍ତି ଓ ଘରର ଯାହା ଖର୍ଚ୍ଚ ହୁଏ ସେଥିରୁ ବି ବହନ କରନ୍ତି ଆମ ଓଡ଼ିଶାରେ ଧାନ ଚାଷରୁ ହିଁ ଲୋକମାନେ ଜୀବିକା ନିର୍ବାହ କରିଥାନ୍ତି ପ୍ରଥମେ ଆମେ କ୍ଷେତରେ ପ୍ରଥମେ ଆମେ କ୍ଷେତରେ ସେ ଧାନ ବୁଣିଥାଉ ମାନେ ତଳି ପକାଇଥାଉ ହେଲା ସେଟାକୁ ସେ ତଳି ଉଠିବାକୁ ପ୍ରାୟ ମାସେ ଲାଗିଥାଏ ତା'ପରେ ପାଣି ଆସିଥାଏ ବର୍ଷା ହୋଇଥାଏ ବର୍ଷା ଦ୍ୱାରା ପାଣି ଆସିଥାଏ ବା ଆମର ଏପଟେ କେନାଲର ସୁବିଧା ଅଛି କେନାଲରେ ପାଣି ଆସିଥାଏ କେନାଲରେ ପାଣି ଆସିବା ଦ୍ୱାରା ଜମି ଯାକ ଭିଜିକି ରହିଥାଏ ତାହା ପରେ ଆମେ ଚାଷ କରିଥାଉ ଟ୍ରାକ୍ଟର୍ କିମ୍ବା ଗୋରୁ ସାହାଯ୍ୟରେ ଆମେ ତାକୁ ସେଇ ବିଲକୁ ଲଙ୍ଗଳ ମାଧ୍ୟମରେ ବୁଲାଇଥାଉ ପରେ ସେ କାଦ ହୋଇଥାଏ କାଦ ହେଲା ପରେ ତଳିଟିକୁ ଉଠାଇ ଆଣି ମାନେ ସେ ତଳିକୁ କାଚିକି ଆଣିକି ବିଲ ମାନଙ୍କର ଅଲଗା ଅଲଗା ସ୍ଥାନରେ ପକାଯାଏ ପକାଇଲା ପରେ କ'ଣ ହୁଏ ଲୋକମାନଙ୍କୁ ଡକାଯାଇଥାଏ ସେଥିରେ ଗୋଟେ ଦୁଇଟା କିମ୍ବା ଚାରିଟା ଲାଖେ ଧାନ କାଢ଼ିକି ପୋତା ହୋଇଥାଏ ହେଲା ଧାନ ତାଷ ପୋତା ହେଇଥାଏ ପୋତା ହେବା ପରେ ତାକୁ ଛାଡ଼ ହେଇଯାଇଥାଏ ପରେ କେତେ ଦିନ ପରେ ତାକୁ ପିଡ଼ିଆ ପକାଯାଇଥାଏ ଧାନଟା କେମିତି ଉର୍ବର ହବ ବଢ଼ିବ ମାଟିଟା ଉର୍ବର ପାଇଁ ପିଡ଼ିଆ ପକାଯାଇଥାଏ ପିଡ଼ିଆ ପକାଇଲା ପରେ ଧାନଟା ବଡ଼ ହୁଏ ଧାନ ପ୍ରାୟ ଚାରି ମାସ ବିଲରେ ରହିଲେ ଧାନଟା ହୋଇଯାଇଥାଏ ତା'ପରେ ଧାନକୁ କାଟିକି ରଖାଯାଏ ରଖିଲା ପରେ ସେଇଟା ଶୁଖାଇଲା ପରେ ତାକୁ ଅଢ଼ିଆ ବିଡ଼ା ବନ୍ଧାଯାଏ ବିଡ଼ା ବାନ୍ଧିଲା ପରେ ଧାନକୁ ଗୋଟେ ଜାଗାରେ ମାନେ ଅଲଗା ଅଲଗା ବିଲ ମାନଙ୍କରେ ଥାଏ ସେ ବିଲ ମାନଙ୍କୁ ଧାନ ଆଣି ଗୋଟେ ଜାଗାରେ ଗଦା କରାଯାଏ ଗଦା ହେଲା ପରେ ଏପଟ ସରକାର ସବୁପ୍ରକାର ମେସିନ୍ର ସୁବିଧା କରିଦେଲେଣି ସୁବିଧା କରିବା ଦ୍ୱାରା ସେଇ ମେସିନ୍ ଆସିଥାଏ ଆସିଲା ପରେ ଗୋଟେ ଗୋଟେ ବିଡ଼ା ପକାଇଥାଏ ଗୋଟେ ସାଇଡ଼୍ ପାଳ ଯାଏ ଆଉ ଗୋଟେ ସାଇଡ଼୍ ଧାନ ଯାଏ ସେ ଧାନକୁ ଆଣିକି ଘରେ ରଖାଯାଏ ବା ଯିଏ ଅରୁଆ ଚାଉଳ କରେ ସେ ଧାନକୁ ଶୁଖାଇକି ମେଳି ନିଆଯାଏ ମେଳିକୁ ନେଇକି ସେ ଧାନକୁ ମାନେ ପ୍ରାୟ ଲୋକ ଧାନ ବିକି ଦିଅନ୍ତି ଆଉ ଯେଉଁମାନେ ଘରେ ଖାଇବା ପାଇଁ କରନ୍ତି ସେ ମେଳିକୁ ନିଅନ୍ତି ସେଇଠି ଶୁଖାଇକି ମିଲିଂ କରନ୍ତି ସେଇଠି ମିଲିଂ କଲେ ଅଲଗା ପଟେ ଚାଉଳ ଆସିଥାଏ ଆଉ ଅଲଗା ପଟେ କୁଣ୍ଡା ଆସିଥାଏ ସେ କୁଣ୍ଡା ଦ୍ୱାରା ସେ କୁଣ୍ଡା ଆଣିବା ଦ୍ୱାରା ଆମ ଓଡ଼ିଶାରେ ଯାହା ମାନେ ଗାଈ ଗୋରୁ ଯାହା ଅଛନ୍ତି ସେମାନଙ୍କର ବି ଖାଇବା ହେଇଯିବା ସଙ୍ଗେ ସଙ୍ଗେ ଚାଉଳରେ ମଣିଷ ମାନଙ୍କର ଖାଇବା ହୋଇଯାଏ ଚାଉଳରଖୁଦ ଆସେ ଚାଉଳ ଆସେ ଦୁଡ଼ିଆ ପ୍ରକାର ଖାଦ୍ୟ ମଧ୍ୟ ହୋଇଯାଏ ଏପରି ପ୍ରୋସେସ୍ରେ କରି ଆମ ଓଡ଼ିଶାରେ ଫସଲ କରାଯାଏ ଫସଲ ଦ୍ୱାରା ଲୋକମାନଙ୍କର ଜୀବିକା ନିର୍ବାହ କରାଯାଏ